ହଁ ଗଡ଼୍ରେଜ୍ କମ୍ପାନୀର ତ ବିଭିନ୍ନ ପ୍ରକାର ଆଲମାରୀ ଅଛି ତୁମେ କେମିତିକା ନେବାକୁ ଚାହୁଁଛ ହଁ ଆମର ତ ବଡ଼ ବାଲା ଗଡ଼୍ରେଜ୍ ଅଛି ଛୋଟ ବି ଅଛି ଡବଲ୍ ଲକ୍ ବାଲା ଅଛି ଆଉ ସିଙ୍ଗିଲ୍ ଲକ୍ ବାଲା ବି ଅଛି ଆପଣ କ'ଣ ଚାହୁଁଚନ୍ତି ନାହିଁ ନାହିଁ ଆମ ପାଖରେ ଗଡ଼୍ରେଜ୍ କମ୍ପାନୀର ବହୁତ ସାରା ଆଲମାରୀ ଅଛି ତୁମକୁ କେଉଁ ଟାଇପ୍ର ଦରକାର ହଁ ଆମର ସେମିତି ଅଛି ଆମର ସି ସି କ୍ୟାମେରା ବି ଆମେ ଫିଟିଂ କରିପାରିବୁ ଆଉ ଆମର ଜୁଏଲାରୀ ପାଇଁ ବି ଅଲଗା ଥାକ ରହିଛି ଆଉ ଶାଢ଼ୀ ପାଇଁ ଅଲଗା ଥାକ ରହିଛି ଆପଣଙ୍କର ଜେଷ୍ଟସ ମାନଙ୍କର ରଖିବା ପାଇଁ ଯେଉଁ ଟଙ୍ଗାଇବା ପାଇଁ ହ୍ୟାଙ୍ଗର୍ ରହିଛି ଆମର ବହୁତ ସାରା ଅଛି ହଁ ହଁ କ୍ୟାମେରା ଲାଗିବ ମାନେ ତ ଆପଣଙ୍କ ଗଡ଼୍ରେଜ୍ ଯିଏ ଟଚ୍ କରିବ ସିଏ ବି ଜଣାପଡ଼ିବ ନା ଆଉ ଆପଣ କେଉଁ କଲର୍ ଚାହୁଁଛନ୍ତି

ଆପଣ ଏତେ ସବୁ ଆପଣ ଏତେ ସବୁ ଖୋଜୁଛନ୍ତି ମାନେ ବାଲାନ୍ସ ବି ସେଇ ରେଟ୍ରେ ଆସିବ ପଇଁତିରିଶ ଚାଳିଶ ଭିତରେ ଆସିବ ଆଉ ପଇଁତିରିଶ ହଜାର ଚାଳିଶ ହଜାର ଡିସକାଉଣ୍ଟ କ'ଣ ମ୍ୟାମ୍ ଆଉ ଆମର ତ କମ୍ପାନୀ ଇଏ ଗଡ଼୍ରେଜ୍ଟା ନେଉଛନ୍ତି କମ୍ପାନୀ ବାଲା ଖରାପ କିଛି ହବନି ଆଉ ଡିସକାଉଣ୍ଟ କ'ଣ ଏଥିରେ ହବ ହଁ ହଉ ଆଉ ନେଲା ବେଳେ ଦେଖିବା କିଛି କ'ଣ କରିବା ଆଉ ଆପଣ ଆଉ ଆଗକୁ କେତେଟା ନେବାର ଅଛି ହଁ ହଉ ସେଇ ତିରିଶିରେ ଦବ ନବ ନହେଲେ ଆଉ ହଁ ହଁ ତିରିଶିରୁ ଆଉ କମିବନି କି ବଢ଼ିବନି ହଁ ଆଉ ଯେଉଁ ଜୁଏଲେରୀ ବକ୍ସଟା ନବ ତା'ର ଲକର୍ଟା କ'ଣ ଚାବି ବାଲା ରଖା ହବ ନା ନାହିଁ କେମିତି କ'ଣ ରଖିବ ହଁ ଆଚ୍ଛା ହଉ ଆଉ ସି ସି ଆଚ୍ଛା ହଉ ଆପଣ କହିଲେଣି ତ ଡବଲ୍ ମାନେ ଥିବ ଯେଉଁ ଡୋର୍ ଡବଲ୍ ଡୋର୍ ବାଲା ନେବେ ନା ସିଙ୍ଗଲ୍ ଡୋର୍ କ'ଣ ନେବେ ଆଚ୍ଛା ହଉ ଆପଣଙ୍କୁ କେବେ ଦରକାର ଏତେ ଜଲ୍ଦି ତ ହେଇପାରିବନି ଆପଣ ସପ୍ତାହଟେ ମୋତେ ଟାଇମ୍ ଦିଅନ୍ତୁ ଏତେ ସବୁ ଫିଟିଂ କରିକି ମୁଁ ଆପଣଙ୍କୁ ପଠାଇ କଲ୍ କଲେ ଆପଣ ଆସିକି ନେଇଯିବେ ଆଉ ଆଜ୍ଞା ଧନ୍ୟବାଦ